ଫୁଲବାଣୀରୁ ଗୋଟିଏ ଡ୍ରେସ୍ ଆଣିଥିଲି ତ ଭଲ ଲାଗିଲା ଆହୁରି ତା'ର କଲର ବି ସବୁ ଠିକ୍ଠାକ୍ ଅଛି ଆଉ ଧୋଇଲେ ବି ଯାଉନାହିଁ ପୁଣି ଠିକ୍ ରେଟ୍ରେ ବି କାଟିକି ନେଲା ସେ ଦୋକାନବାଲାଟା ଆହୁରି ଖରାଦିନକୁ ସୂତା ଡ୍ରେସ୍ ପିନ୍ଧିବା ପାଇଁ ଭଲଲାଗେ ନା ସେଥିପାଇଁ ସେଇଟା ସୂତା ବି ଅଛି ଆଉ ମୁଁ ଭାବୁଥିଲି ସିଫନ ଆସିବ ଧୋଇଦେଲା ପରେ ବୋଲି କିନ୍ତୁ ସେମିତି କିଛି ହେଲାନାହିଁ ସୂତା ଡ୍ରେସ୍ଟା ଭଲଲାଗୁଛି ପିନ୍ଧିବା ପାଇଁ ଆଉ ସମସ୍ତେ ବି ଭଲ ବୋଲି କହୁଛନ୍ତି ସୁନ୍ଦର ଦେଖାଯାଉଛି ଆହୁରି ଖରାରେ ଲାଇଟ୍ ବି ଦେଉଛି ସେ ଡ୍ରେସ୍ଟା ଆହୁରି ଝୁମୁକା ଫୁମୁକା ଲାଗିକି ଭଲଲାଗୁଛି ଆଉ ଖରାରେ ପିନ୍ଧିବା ପାଇଁ ନରମ ବି ଲାଗୁଛି ଠିକ୍ଠାକ୍ ଲାଗୁଛି ଆଉ ସେ ଦୋକାନୀ ବି ରେଟ୍ କାଟିକି ନେଲା ପୁଣି ଠିକ୍ଠାକ୍ ଅଛି ସବୁ ଡ୍ରେସ୍ ତା'ପରେ ବାହାଘର ଫାହାଘରକୁ ପିନ୍ଧିକି ଯିବାକୁ କି ବାହାରକୁ ବି ପିନ୍ଧିକି ଯିବାକୁ ସବୁ ଠିକ୍ଠାକ୍ ଅଛି ସବୁପାଇଁ ସେ ଡ୍ରେସ୍ଟା ଭଲଲାଗୁଛି ଯୁଆଡ଼େ ଯେମିତି ମାନେ ପିନ୍ଧିକି ଗଲେ ବି ହେବ ତ ଭଲ ଅଛି ଡ୍ରେସ୍ଟା ଆଉ ଡିଜାଇନ୍ ବି ତା'ର ନିୟୁ ଡିଜାଇନ୍ ଦେଇଛି ଆଉ ନେକ୍ ଡିଜାଇନ୍ ଦେଇଛି ଆଉ ହ୍ୟାଣ୍ଡ୍ ଡିଜାଇନ୍ ବି ଦେଇଛି ପୁଣି ହାତ ବି ଫୁଲ୍ ଅଛି ଆଉ ସୂତାଟା କିଛି ଲାଗୁନାହିଁ ଏମିତି କିଛି ବି ଲାଗୁନାହିଁ ସବୁ ଠିକ୍ଠାକ୍ ଅଛି ଆଉ କଲର ବି ମାନେ ଭଲ କଲର କଲର ବି ଭଲ ଲାଗୁଛି ଆଉ ଲାଇଟ୍ ଦେଉଛି ଘରେ ବି ମାନେ ଲାଇଟ୍ ଥିଲେ ଲାଇଟ୍ ଦେଉଛି ଆଉ ସମସ୍ତେ ତ ଭାରି ଭଲ କହୁଛନ୍ତି ସେ ଡ୍ରେସ୍ଟା ଆଉ ଦୋକାନୀ ବି ସେଠାର ଦୋକାନୀ ବି ମାନେ ଭଲରେ ରେସ୍ପେକ୍ଟ ଦେଇକି ଭଲସେ କଥା ହେଉଛି ହଁ ଭଲ ମାନେ ଦେଖାଉଛି ଯାହାହେଲେ ବି ଡ୍ରେସ୍ ଯେମିତି ଯାହା କହିଲେ ବି ସେ ଦୋକାନୀଟା ଦେଇଥାଉଛି ଆଉ ଗୋଟିଏ ଗୋଟିଏ ଦୋକାନୀ ଅଛନ୍ତି ବିରକ୍ତ ହେଉଚନ୍ତି କିନ୍ତୁ ସେ ବିରକ୍ତ ନହୋଇକି ଭଲ ଡ୍ରେସ୍ଗୁଡ଼ାକ ଦେଖାଉଛି ଆଉ ଡିଜାଇନ୍ ବି ତା'ର ଭଲ ଅଛି ସେ ଡ୍ରେସ୍ର ତା' ପରେ ଠିକ୍ଠାକ୍ ଲାଗୁଛି ପିନ୍ଧିବା ପାଇଁ ବି ଠିକ୍ଠାକ୍ ଲାଗୁଛି ଆଉ ସମସ୍ତେ ତାକୁ ଡ୍ରେସ୍କୁ ମାନେ ପ୍ରଶଂସା କରୁଛନ୍ତି ଆଉ ହଁ ତା' ପରେ ସେ ଡ୍ରେସ୍ଟା ତ ଲାଗୁଛି ଅଧିକ ଦିନ ଯିବ କହିକି ହେଲାଣି ଆଣିକି ବହୁତ ଦିନ ହେଲାଣି କିନ୍ତୁ କିଛି ବି କଲର ଫଲର କଲର ଫେଡ୍ ହେଉନାହିଁ କି କିଛି ବି ଇଏ ନାହିଁ ଠିକ୍ଠାକ୍ ଲାଗୁଛି ସେ ଡ୍ରେସ୍ଟା ଅନ୍ୟ ଡ୍ରେସ୍ଗୁଡ଼ାକ ମାନେ କଲର ଫେଡ୍ ହୋଇଯାଉଛି ଧୋଇ ଦେଲାପରେ କଲର ପଳାଉଛି ନହେଲେ ତ ସୂତାଯାକ ଛିଣ୍ଡିଯାଉଛି ଆହୁରି ସବୁ ସେ ଚୁନରି ଫୁନରି ଦେଉଛନ୍ତି ସେଗୁଡ଼ାକ ବି ସବୁ ମାନେ ନଷ୍ଟ ହୋଇଥାଉଛି କିନ୍ତୁ ଏଇଟା କିଛି ବି ହେଉନାହିଁ ଠିକ୍ଠାକ୍ ଲାଗୁଛି